ହ୍ୟାଲୋ ହଁ ହଁ କୁହନ୍ତୁ

ଆ ଆଉ ମୁଁ ତ ଶିଖାଏ ସାଢ଼େ ଚାରିଟାରୁ ସାଢ଼େ ଛଅଟା ପର୍ଯ୍ୟନ୍ତ ସନ୍ଧ୍ୟାରେ ଆଉ ସକାଳେ ପାଞ୍ଚଟାରୁ ଛଅଟା ଘଣ୍ଟେ ଦେଢ଼ ଘଣ୍ଟା ସିଖାଏ କ'ଣ ଶିଖିବାକୁ ଚାହୁଁଛ କେଉଁ ଯୋଗଟା ଶିଖିବାକୁ ଚାହୁଁଛ ସେଇ ଯୋଗଟା ଶିଖାଇଲେ ସେଇ ଅନୁସାରେ ରେଟ୍ କୁହାହବ ଆଉ ହଁ ହଁ ହୁଁ ହୁଁ କେତେ ପିଲା ଆସିବେ କ'ଣ ହଁ ଆଉ ସେଇ ଅନୁସାରେ ରେଟ୍ କୁହାହବ ଆଉ ହଁ ଆଉ ସେମିତି କ'ଣ ସବୁ ୟୋଗା କେଉଁ ଇଏରେ ଶିଖିବେ ହଁ ହଁ ନା ହଁ ହଁ ହଁ ହଁ ଆଉ ତୁମେ ତା'ହେଲେ କାଲିଠୁ ଆସିକି ଜଏନ୍ କରନ୍ତୁ ଆଉ ଛୁଆଙ୍କୁ କହିଦବ କାଲିଠୁ ଆସିକି ଜଏନ୍ କରିବେ ସାଢ଼େ ଚାରିରୁ ସାଢ଼େ ଛଅଟା ପର୍ଯ୍ୟନ୍ତ ସନ୍ଧ୍ୟାରେ ଟିକେ ହେଉଛି ଆଉ ସକାଳେ କମ୍ ଟାଇମ୍ ହେଉଛି ଛୁଆଙ୍କର କାମ ଥାଏ ବୋଲି କମ୍ ଟାଇମ୍ ହେଉଛି ଆଉ ହଉ ରଖୁଛିି